ସାହୁ ପରିବା ଦୋକାନକୁ ଲାଗିଛି

କ'ଣ କ'ଣ ପନିପରିବା ରଖିଛନ୍ତି କୋବି ରଖିଛନ୍ତି କି ଫୁଲକୋବି ଫୁଲକୋବି ରଖିଛନ୍ତି ଓ ଟମାଟୋ କେତେ ଟଙ୍କା ହାଟରେ ତ କୋଡ଼ିଏ ଟଙ୍କାରେ ଦେଉଛନ୍ତି ଆପଣ କ'ଣ ରେଟ୍ ବଢ଼ୁଛି ହଁ କମ୍ କରିଦେଉନ୍ ଟିକେ ବାଇଗଣ କେତେ ଟଙ୍କା ଓହୋ ଏତେ ଦାମ୍ ଆଉ କମ୍ କରୁନ୍ ଭେଣ୍ଡି କେତେ ଟଙ୍କା ହଁ କୋଡ଼ିଏ କରୁନ୍ ହଁ ନେବାର୍ ଅଛି ସବୁ ଗୁଆଁସେମି କେତେ ଟଙ୍କା ଟମାଟୋ ଆଲୁ ବାଇଗଣ ଭେଣ୍ଡି ଗୁଆଁସେମି ଗାଜର୍ ସିମ୍ଲା ମିର୍ଚା ସବୁ ନେବାର୍ ଅଛେ ଆଗକୁ ବି ନେବାର୍ ଅଛେ ମୋ ଦିଦିର ବାହାଘର ଅଛି ତ ସେଥିପାଇଁ ଟିକେ କମ୍ରେ ଦିଅନ୍ତୁ ଫୁଲକୋବି ଅଛି କାଏଁ

ଆଗକୁ ମୋ ଦିଦିର ମ୍ୟାରେଜ୍ ଅଛି ସେଥିପାଇଁ ମୁଁ ଟିକେ ନେଉଛି କମ୍ ଦାମ୍ରେ ଦିଅନ୍ତୁ ଦୁଇ ତିନ୍ ତାରିଖ୍ ଆଡ଼େ ହଁ କମ୍ ରେଟ୍ରେ ଟିକେ ଦେବେ ସବୁବେଲେ ତ ନେଉଛୁ ଆପଣଙ୍କଠୁ

ଟିକେ କମ୍ ରେଟ୍ କର୍ବେ ଆଉ କା'ଣା ହଁ ସବୁବେଲେ ତ ନେଉଛୁଁ ଆଉ ଖାଲି ରେଟ୍ କରୁଛ